ଏ ଆଧୁନିକ ଯୁଗରେ ଟେକ୍ନୋଲୋଜି ଏତେ ବଢ଼ିଯାଇଛି ଯେ ଏହାବିନା ମଣିଷ ବଞ୍ଚିବା ଅସମ୍ଭବ ମୋର କିଛି ସାଙ୍ଗ ବାହାରେ ରୁହନ୍ତି ଏବଂ ସେମାନଙ୍କ ସହିତ ବେଳେବେଳେ ଫୋନରେ କଥାବାର୍ତ୍ତା ହୁଏ ବେଲେ ବେଲେ ସେମାନଙ୍କ ସହିତ ଭିଡ଼ିଓ କନଫରେନ୍ସରେ କଥାବାର୍ତ୍ତା ମଧ୍ୟ ହେଉ ମୁଁ ଅନେକଥର ମୋବାଇଲରେ ସେ ଆପ୍ ଗୁଡ଼ିକ ବ୍ୟବହାର କରିଛି ସେ ଅନୁଭୂତି ଗୁଡ଼ାକ ବହୁତ ଅପୂର୍ବ ଭାରି ଭଲ ଲାଗେ ଆଉ ଏହି ଟେକ୍ନୋଲୋଜିକୁ ମୁଁ ଭାରି ପସନ୍ଦ କରେ